ଆଜ୍ଞା ନମସ୍କାର ଆପଣ କ୍ୟାବ୍ ଡ୍ରାଇଭର୍ କହୁଥିଲେ ଆପଣ ରାତ୍ରି ଟ୍ରାଭେଲ୍ କରୁଛନ୍ତି ମୋର ଭୁବନେଶ୍ୱର ଯିବାର ଥିଲା ରାତି ତ ଅଧିକ ହେଲାନି ଆପଣ ଏବେ ଯାଇପାରିବେ କି ମୁଁ ଏବେ ଯିବି ରାତି ଅଧିକ ହେଲା ସେଥିପାଇଁ ଗାଡ଼ି ମିଲୁନି ମୋର ଭୁବନେଶ୍ୱର ଯିବାର ଥିଲା ଆପଣ ଯିବେ କି ଆଉ ମୁଁ ଅଡ଼ତିରିଶ୍ରୁ ଭୁବନେଶ୍ୱର ଯିବି ଆପଣ ରେଟ୍ କେତେ ନେବେ ଓହୋ ତିନି ହଜାର ଟଙ୍କା ନେବେ ଟିକି କମ୍ କରି ଦେଖନ୍ତୁ ମୁଁ ଆପଣଙ୍କୁ ପଚିଶି ଶହ ଟଙ୍କା ଦେବି ସମସ୍ତେ ତ ପଚିଶି ଶହ ଟଙ୍କା ଦଉଛନ୍ତି ମୁଁ ବି ପଚିଶି ଶହ ଟଙ୍କା ଦେବି ଅଡ଼ତିରିଶି ଭୁବନେଶ୍ୱରର ଯିବାକୁ କେତେ ସମୟ ଲାଗିବ କହିପାରିବେ କି କ'ଣ ତିନି ଘଣ୍ଟା ହଉ ଠିକ୍ ଅଛି ତାହେଲେ ଆପଣ ଅଡ଼ତିରିଶ୍କୁ ପଲେଇ ଆସନ୍ତୁ ମୁଁ ଏଗାରଟା ବେଲେ ଯିବି